ଆମେ ଆକାଶ୍ନ ସବୁ ଦେଖିପାର୍ସୁଁ ଏକେର୍ ରାଏତ୍ ହେଲେ ଜନ୍କେ ଦେଖ୍ସୁଁ ଆରୁ ତାରା ଦେଖ୍ସୁଁ ଆଉ ସଖାଲ୍ ହେଲେ କିରଣ୍ ସୂର୍ଯ୍ୟ କିରଣ୍ ଦେଖ୍ସୁଁ ଜୁହାର୍ ବି କର୍ସୁଁ ଆଉ ଆମେ ଟିଭିରେ ବି ସବୁ ଦେଖିପାର୍ସୁଁ ଦେଖ୍ସୁଁ ବିଲ୍ ଅଧା ଜାନ୍ସୁଁ ବିଲ୍ ଆଉ ଫେର୍ ବି ଆମ୍କୁ ଖୋ ଜହ ଖରା କଲେ ବିଲ୍ ଭଲ୍ ନାଇଁଲାଗେ ଗହଦିସି ଆଉ ଜହ ଶୀତ୍ କଲେ ଶୀତ୍ ମାସେ ବିଲ୍ ଆମ୍କୁ ଖରା ନା କଲେ ଖରା ଟିକେ ନାପାଏ ଖରା ଟିକେ ନା ତାପ୍ଲେ ଭଲ୍ ନାଇଁଲାଗେ ଆମ୍କୁ ଆଉ ଫେର୍ ବି ବିଲ୍ ଆମ୍କୁ ଯହ ସେଟା ଲାଗ୍ସି ଶୀତ୍ କରିଥିଲେ ଫେର୍ ବି ଖରା ନିକେଯାଏସୁଁ କାହିଁ ଟିକେ ଭଲ୍ ଲାଗ୍ବା ବଲି କହେସୁଁ ଆଉ ଟିକେ ବହୁତ ସୂର୍ଯ୍ୟ କିରଣ୍ ବିଲ୍ ଦେଖ୍ଲେ ଟିକେ ଭଲ୍ ଲାଗ୍ସି ବହୁତ୍ ଆର୍ ସଖାଳେ ଜୁହାର୍ ବିଲ୍ କର୍ସୁଁ ଆମେ ଆଉ ସୂର୍ଯ୍ୟ କିରନ୍ରେ ବହୁତ୍ ସେଟା ବିଲ୍ ଲାଗ୍ସି ଆରୁ ରାଏତ୍ ହେଲେ ବି ଆମେ ସବୁ ଦେଖି ବି ପାର୍ସୁ ଆଉ ଜନ୍ ବିଲ୍ ଦେଖ୍ସୁଁ ତରା ବି ଦେଖ୍ସୁଁ ଆଉ ସୂର୍ଯ୍ୟ କିରଣ୍ରେ ଆମେ ସଖାଲ୍ ପାଏଲା ଉଦୟ ହେସି ଆମ୍କୁ ବି ଖରା ବିଲ୍ ଦେସି ସେ ଭଲ୍ ବିଲ୍ ଲାଗ୍ସି ଆଉ ଭଲ୍ ବିଲ୍ ସେଟା ଲାଗ୍ସି ଆରୁ ସୂର୍ଯ୍ୟ କିରଣ୍ଟେ ବିଲ୍ ସେଟା ଲାଗ୍ସି